ମୋତେ ପାରିବାରିକ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ ଲାଗେ ମୋର ପ୍ରିୟ ଚଳଚ୍ଚିତ୍ର ହେଲା ଉଁ ମାଁ ଯାହାର ସାହା ଏବଂ କି ହେବ ଶୁଆ ପୋଷିଲେ କି ହେବ ଶୁଆ ପୋଷିଲେ ଚଳଚ୍ଚିତ୍ରଟା ମୋତେ କାହିଁକି ପସନ୍ଦ ନା ଯେମିତି ଶୁଆଟାକୁ ପୋଷିଲେ ସେ ପଞ୍ଜୁରୀ ଭିତରେ ରାମନାମ ଛଡ଼ା ଆଉ କିଛି କୁହେନି ତେଣୁ ତ ପିଲାମାନେ ଘରେ ଏତେ ପୁଅଝିଅ ବାପା ମାଁଙ୍କ ପାଖରେ ଥିଲେ ଛୋଟରୁ ବଡ଼ ହେଲେ ବଡ଼ ହେଲା ପରେ ବାପା ମାଁ ଯେତେବେଳେ ବୁଢ଼ା ହେଇଯାଇଛନ୍ତି ତେଣୁ ସେମାନେ ଆଉ ବାପା ମାଁଙ୍କୁ ପଚାରିନାହାଁନ୍ତି ସମ୍ପତ୍ତି ଲୋଭରେ ସମସ୍ତେ ବାପା ମାଁଙ୍କୁ ଛାଡ଼ି ବାହାରକୁ ପଳେଇଛନ୍ତି ସ୍ତ୍ରୀ ସ୍ତ୍ରୀ ପିଲାକୁ ଧରି ତେଣୁ ବହୁତ କଷ୍ଟରେ ବାପା ମାଁ ରହୁଛନ୍ତି ସେ ଷ୍ଟୋରିଟି ମୋ ମନକୁ ବହୁତ ଆଘାତ ଦେଇଥିଲା ବାପା ବି ମାନେ ମାଁ ମରିବାପରେ ବି ତାର ବାପା ତା ପୁଅଝିଅମାନଙ୍କୁ ତାର ମାଁର ଶବକୁ ଛୁଆଁଇ ଦେଇନଥିଲା ମାଁ ଯାହାର ସାହା ହେବେ ସେମିତି ଠାକୁର ଯେତେବେଳେ ଯାହାକୁ ସାହା ହେବେ ତାର ଅନ୍ୟ କେହି କିଛି କରିପାରିବେ ନାହିଁ ଏହାକୁ ମୁଁ ବହୁତ ପସନ୍ଦକରେ ତେଣୁ ପୌରାଣିକ ଫିଲ୍ମ ହଉ ବା ଆଧୁନିକ ଫିଲ୍ମ ହଉ ବା ପାରିବାରିକ ଫିଲ୍ମ ହଉ ଯେଉଁ ଫିଲ୍ମ ଫିଲ୍ମରେ ଯେଉଁ ସିନେମାରେ ଷ୍ଟୋରି ଷ୍ଟୋରି ଷ୍ଟୋରି ଭଲଥାଏ ମୁଁ ସେଇ ଫିଲ୍ମକୁ ଦେଖିବାକୁ ପସନ୍ଦକରେ